ମୁଁ ସବୁଦିନ ଆମ ନିକଟବର୍ତ୍ତୀ ଗାଁକୁ ଯାଇଥାଏ ଓ ମୋର ଗାଁ ଅନ୍ୟ ଗାଁକୁ ଯିବାର ଉଦ୍ଦେଶ୍ୟ ହେଲା ମୁଁ ଅନ୍ୟ ଗାଁରେ ଯେଉଁ ସବୁ ପାରମ୍ପାରିକ ଜ୍ଞାନ ଅଛି ସବୁ ଆରୋହଣ କରିବା ପାଇଁ ଯାଇଥାଏ ଓ ପାରମ୍ପାରିକ କୃଷି ଏମିତି ଅନେକ ଗୁଡ଼ାଏ ଜିନିଷ ରହିଛି ଯାହାକି ଅନ୍ୟ ଗାଁମାନଙ୍କରୁ ଶିଖିବାରୁ ମିଲିଥାଏ କାରଣ ନିଜ ଗାଁରେ ଶିଖିଥାଉ ଓ ଅନ୍ୟ ଗାଁରେ କୌଣସି ଅନ୍ୟ ପ୍ରକାରର ବି ମଧ୍ୟ ଥାଏ ତେଣୁ ଅନ୍ୟ ଗାଁକୁ ଯାଇ ଯେଉଁ ପାରମ୍ପାରିକ ଶିକ୍ଷା ଗୁଡ଼ିକ ଆହୋରଣ କରୁ ସେଇଟା ନିଜ ଗାଁକୁ ଆସି ଦେଇ ହୁଏ ଅନ୍ୟ ଗାଁରେ ତ ବହୁତ ସୌନ୍ଦର୍ଯ୍ୟ ବହୁତ ଅନେକ ପ୍ରକାରର ଜିନିଷ ଦେଖିବା ମିଲିଥାଏ ଓ ବଜାର ଦ୍ରବ୍ୟ ଏମିତି ଅନେକ ଗୁଡ଼ିଏ ଗୁଡ଼ିଏ ଜିନିଷ ଦେଖିବାକୁ ମିଲିଥାଏ ମୁଖ୍ୟତଃ ଅନ୍ୟ ଗାଁରେ ବୁଲିବା ମଧ୍ୟ ବହୁତ ଆନନ୍ଦିତ ପ୍ରକାଶ କରିଥାଏ କାରଣ ଅନ୍ୟ ଗାଁରେ ନୂଆ ନୂଆ ଝିଅ ନୂଆ ନୂଆ ପୁଅ ଦେଖିବାକୁ ମିଲିଥାଏ ଓ ନୂଆ ନୂଆ କଥାବାର୍ତ୍ତା ମଧ୍ୟ ଶିଖିବାକୁ ମିଲିଥାଏ